ମୁଁ ଦୁନିଆର କଲିକତା ସହରଠାରୁ ଶହେ ସତୁରି କିଲୋମିଟର ପାନାଗଡ଼ ଜାଗାକୁ ଯିବି ମୋ ଭଣଜାର ପରୀକ୍ଷା ମେ ଅଠେଇଶ ରେ ତେଣୁକରି ଦୁଇ ଜଣ ସାଙ୍ଗ ହୋଇ ପାନାଗଡ଼ ଯିବୁ ସେଠାରେ ଭଣଜାର ପରୀକ୍ଷା ଦିଆଯିବ ଦିଆଗଲା ପରେ ମୁଁ ପୁଣି ଘରକୁ ଆସିବି